ହ୍ୟାଲୋ ଆମ ଘରେ ଆମର ନାତୁଣିର ଜନ୍ମଦିନ ଥିଲା କିନ୍ତୁ ନାତୁଣିର ଜନ୍ମଦିନେ ଆମ ଘରେ ବହୁତ କୁଣିଆ ମାନେ ଆସିଥିଲେ ତାଙ୍କ ପାଇଁ ମୁଁ ଚିକେନ ପନିର ତା'ପରେ ଡାଲି ଇଏ ପୋଟଳ ଚିପ୍ସ ଖିରି କରିଥିଲି କିନ୍ତୁ ଖିରି କରିଥିଲି ମୁଁ ଖିରିରେ କିସମିସ ତା'ପରେ ବାଦାମ ସବୁ ମିଶିକିନା ଏତେ ସୁନ୍ଦର ଖିରି କରିଥିଲି ଯେ ଆମ ମାଉସୀ ଆସିକି ସେ ଖିରି ଖାଇକି ଏତେ ପ୍ରଶଂସା କଲେ ମୋର ମୋତେ ମୋ ଜୀବନରେ ଏମିତି ପ୍ରଶଂସା ଜୀବନରେ ମୁଁ ଶୁଣିନାହିଁ ମୋତେ ଚି ମୋ ଭାଇ ଗୋଟେ ଚିକେନ୍ ଖାଇକି ମୋତେ ଏତେ ପ୍ରଶଂସା କଲେ ଯେ ସେ ଯେମିତି ଟେଷ୍ଟି ଚିକେନ୍ ସେ ଜୀବନରେ ଖାଇନି କିନ୍ତୁ ମୋ ମା ବାପା ଖାଇକି ମୋତେ ଏତେ ପ୍ରଶଂସା କଲେ ମୁଁ ଜୀବନରେ ମୁଇଁ ଭୁଲି ପାରିବିନି ଏଇଟା ହେଲା ଆମ ନାତୁଣିର ଜନ୍ମଦିନର କଥା